ବାଦାମ୍ ଚାଷ୍ ଯେନେ ମୁଁ ଫୁଲିଏ ମୁଁ ଫୁଲି ଚାଷ୍ଟା ବହୁତ୍ ସୁବିଧାର ଚାଷ୍ ହେ ମୁଲାକାତେ ସୁବିଧା ହେଇଛି ତାହାକେ ପହିଲା ଘାରି ଘାରି ନେଇ କରି ଯଦି ମଞ୍ଜି ବା ବିହନ୍କେ ଆମେ ବୁଣି ଦେଲା ପରେ ଗୁଟେ ଦୁଇ ଦିନ ଖାଲି ଆମେ ପାନ୍ ଟିକେ ଟିକେ ତାହାକେ ଦେଇ ନେଲା ତ ସେନୁ କିଛି ଟେନସନ୍ ନେଇନ୍ ଲଟା ବାଛ ସାର୍ ମାର କିଛିତିରେ ଟେନସନ୍ ନେଇନ୍ ତାର୍ ପତରେ ସେ ବଢ଼ୁତିର୍ ହୋଉଥିବା ବଢ଼ତେ୍ ଜିଉଥିବା ମଝିରେ ମଝିରେ ତାକେ ଦେଖି କିରି ପାଣି ଟିକେ ଖାଲି ଦେବାର୍ ଅଛି ନାଁ କି ତାଙ୍କେ ଜୁଡ଼ବାର୍ ଅଛି ଚଢ଼େଇ ଖାଇ ନେବାକେ କାଣା ଖାଇ ନେଲାକେ୍ କିଛି ବି ଟେନସନ୍ ନେନ୍ ସେ ତାର କତିର୍ କତିର୍ ବଢ଼ୁଥିବ ଯେତେବେଳ ପୁରା ବାଦାମ୍ ବଢ଼ି ସାର୍ବା ଆମେ ତୁଲି ସାରିଲା ପରେ ନିଜେ ଆମେ ଫଲ୍ ପାଉଛୁ ମୁଁଫଲି ଗଜ୍ଟା ଗୁଟେ୍ ମଞ୍ଜି ଯୋଗେଇ ଥିବାର୍ ଆମେ ସେଟା କେଣା କରି ପାଉଛୁ ଆଉ ସେଟା ଗୋଟେ ସୁବିଧା ହେ ଯେନ୍ଟା କି ନିଛା ନାଇଁ କୌଣସି ଲଟା ନେଇ କିଛି ନେଇ ଟେନସନ୍ କିଛି ନେଇ ତ ମୋର ମତରେ ବାଦାମ୍ ଚାଷ୍ଟା ହିଁ ଭଲ ଚାଷ୍ ହେ ବେଲ୍କରି ମୁଇ ଚାଷ୍ କରି ଜାଣିଲା ହେଲେ ଆଉ ଭଲ୍ ସେଟା ଉପକୃତ ହେଇଛି ମୋର୍ ଲାଗି